ହଁ ମୁଁ ସୁଶାନ୍ତ ନାୟକ କହୁଥିଲି ଆପଣ ଅଲିଭ୍ ରେଷ୍ଟୁରାଣ୍ଟରୁ ମୁଁ ଖାଇବା ବନ୍ଦୋବସ୍ତ ମଗେଇବାର ଅଛି ତ ଆଜି ଆମ ଘରକୁ ବହୁତ ଗୁଡ଼ାଏ ଗେଷ୍ଟ ଆସୁଛନ୍ତି ତ ବହୁତ ଗୁଡ଼ାଏ ଖାଦ୍ୟ ମଗେଇବାର ମୋତେ ଅଛି ଯେହେତୁ ଭାତ ଡାଲ ଫ୍ରାଏ ଚିକେନ୍ ସାଲାଡ଼ ଚିପ୍ସ ପ୍ରାୟ ଦଶ ପନ୍ଦର ଜଣ ପାଇଁ ମଗେଇବାର ଅଛି ଆଉ ତ ରାତି ହେଲାଣି ଘରେ ରୋଷେଇ ତ ସମ୍ଭବ ନୁହଁ ତ ଆମକୁ କ'ଣ ମୁଁ ଏତେଯାକ ଜଣଙ୍କୁ ମଗାଉଛି ଡେଲି ତ ଆପଣଙ୍କ ମଗାଏ ଖାଦ୍ୟ ତ କ'ଣ ଅଫର ଅଛି କି ଆପଣଙ୍କ ରେଷ୍ଟୁରାଣ୍ଟ ଦେଖନ୍ତୁ ମୁଁ ଏତେଯାକ ମଗାଉଛି ଆପଣଙ୍କର କ'ଣ ଯଦି ଅଫର ଥିବ ତ ଅଫର ମାଧ୍ୟମରେ କ'ଣ ବି ଯଦି ହେଉଛି ମୋ ପାଖକୁ ପଠେଇ ଦିଅନ୍ତୁ ହୋମ୍ ଡେଲିଭରି ବନ୍ଦୋବସ୍ତ କରିଦିଅନ୍ତୁ